ଆମ ଅଞ୍ଚଳରେ ନୂଆ କାର୍ଯ୍ୟ ହେଉଛି ଛତୁ କୃଷିରେ ଧାନ ଗହମ ମୁଗ ଏପରି ଜିନିଷ ଲାଭ ଉଠାଇ ଆମେ ପଇସା ଲାଭ ଉଠେଇ ପାରିବା ଆଉ ପଶୁ ଗାଈ ଛେଳି ମେଣ୍ଢା ଏପରି ଜିନିଷ ଆଙ୍କନୁ ନେଇ ଆମେ ପଇସା ଉଠେଇବା ଯେମିତିକି ଗାଈରୁ ଗାଈର କ୍ଷୀରରୁ ପନିର୍ ଆଉ ଗାଈର କ୍ଷୀରରୁ ଘିଅ ନେଇ ପୃଷ୍ଟିସାର ଲାଭ ଆମେ ଉଠେଇ ପାରିବା ଆଉ ମେଣ୍ଢା ଛେଳିର କ୍ଷୀର ନେଇ ଆମେ ବିକିି ପାରିବା କୃଷିମାନଙ୍କୁ ଚାଷ କରିବା ପାଇଁ ବୁଟ ଆଉ କୋଳଥ ଏପରି ଜିନିଷକୁ ଚାଷ କରନ୍ତି